ଓଡ଼ିଶାରେ କେତେ ଗୁଡ଼ାଏ ସ୍ୱାସ୍ଥ୍ୟ ସେବା ନୀତି ଅଛି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାହା କରିଥିବାରୁ ଓଡ଼ିଶାବାସୀ କେତେ ସୁ ସୁବିଧା ସୁଯୋଗ ପାଇପାରୁଛନ୍ତି ଯେମିତିକି ଆମ ସ୍ୱାସ୍ଥ୍ୟ ସେବାରେ ଆମକୁ କେତୋଟି ରୁଲ୍ ମାନିବାକୁ ପଡ଼ିବ ଆମକୁ ଆଇନକୁ ମାନିବାକୁ ପଡ଼ିବ ନିର୍ଦ୍ଦେଶାବଳୀ ମାନକ ତଦାରଖ ସଂସ୍ଥା ସବୁକୁ ମାନିବାକୁ ପଡ଼ିବ ଆଇନ୍ ତଦାରଖ ସଂସ୍ଥା ପାଇଁ ଯାନବାହାନ କିମ୍ବା ଘର ବ୍ୟବହାର କରି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଘୋଷଣା ଆମେ ସାଧାରଣତଃ ସ୍ୱାସ୍ଥ୍ୟ ସେବାକୁ ଯିବାକୁ ହେଲେ ଗାଡ଼ି ମଟରରେ ଯାଇଥାଉ ଯଦି କୌଣସି ଲୋକ ସିରିଅସ ହେଇଥାନ୍ତି ତେବେ ଆମ୍ବୁଲାନ୍ସକୁ ଫୋନ କରିବାରୁ ଆମ୍ବୁଲାନ୍ସ ଆସିଥାଏ ଏବଂ ହସ୍ପିଟାଲରେ ନେଇଥାନ୍ତି ତାହା ଏକ ସାହାଯ୍ୟଜନକ ସେବା ଅଟେ ଆମ ଗଭର୍ଣ୍ଣମେଣ୍ଟ ଏହା କରିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଇବା ଉଚିତ ତାହାଫଳରେ ଆମେ ସବୁ ସୁବିଧା ସୁଯୋଗ ପାଇପାରୁଅଛୁ ଆମ ଓଡ଼ିଶାରେ ମଧ୍ୟ ବଡ଼ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ହେଇଥିବାରୁ ବଡ଼ ବଡ଼ ରୋଗ ମଧ୍ୟ ଭଲ ହେଇପାରୁଚି ତା ଫଳରେ ଅସୁବିଧାରେ ପଡ଼ୁଥିବା ଲୋକ ମଧ୍ୟ ଭଲ ହେଇପାରୁଛନ୍ତି ଯେମିତିକି କଟକରେ ବଡ଼ ହସ୍ପିଟାଲ ଭୁବନେଶ୍ୱରରେ ବଡ଼ ହସ୍ପିଟାଲ ଖୋଲିଥିବାରୁ ଲୋକମାନେ ଯାଇକିନା ଭଲ ହେଇପାରିଛନ୍ତି